ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନଙ୍କର ସମ୍ପର୍କ ଦୃଢ଼ୀଭୂତ ହୋଇଥାଏ ପାଖପାଖ ଗ୍ରାମ ଅଞ୍ଚଳରେ ଏ ଗାଁର ଅନ୍ୟ ଗୋଟେ ଗାଁର ଆଖାପାଖ ଯେଉଁ ଗାଁରେ ଯେଉଁ ଖେଳ ହୁଏ ତାହାଦ୍ୱାରା ଦୁଇ ଗାଁ ମଧ୍ୟରେ ଗୋଟେ ପରିବାର ଭଳିଆ ସମ୍ପର୍କ ଯୋଡ଼ି ହେଇଥାଏ ଖେଳ ଏକ ଖାଲି ଯେ ନିଜର କୌଣସି ପୁରସ୍କାର ପାଇବା ପାଇଁ ଖେଳ ହୁଏ ନାହିଁ ଖେଳଟା ଗୋଟେ ସାମାଜିକ ସୁରକ୍ଷା ମଧ୍ୟ ସୁରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ ବିଭିନ୍ନ ଗାଁର ଲୋକ ବିଭିନ୍ନ ଗ୍ରାମର ଲୋକ ଖେଳିଲେ ଗୋଟେ ଜାଗାରେ ଅନେକ ପ୍ରକାର ତାଙ୍କର ସମ୍ପର୍କ ବଢ଼ି ଥାଏ ଯାହାଫଳରେ କି ତାଙ୍କର ଭାବରେ ଆଦାନ ପ୍ରଦାନ ମଧ୍ୟ ବଢ଼ିଥାଏ ଏକ ସାମାଜିକ ସମ୍ପର୍କ ସୁସମ୍ପର୍କରେ ପରିଣତ ହୋଇଥାଏ ତେଣୁ ଖେଳ ଖେଳିଲେ ବିଭିନ୍ନ ପ୍ରକାର ଆମର ଦେହର ସ୍ୱାସ୍ଥ୍ୟ ସଠିକ୍ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇଥାଏ ଏକ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ ଗାଁ ଗାଁ ମଧ୍ୟରେ ଗୋଟେ ସମ୍ପର୍କ ଦୃଢ଼ୀଭୂତ ହୋଇଥାଏ ତେଣୁ ଖେଳର ଆବଶ୍ୟକତା ରହିଛି ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ପ୍ରକାର ଏଭଳି ଉପକୃତ ହୋଇପାରନ୍ତି ସାମାଜିକ ସମ୍ପର୍କ ଅତୁଟ ହୋଇଥାଏ ସାମାଜିକ ସମ୍ପର୍କ ମଧ୍ୟ ସେମାନେ ବାନ୍ଧି ହୋଇ ରହିପାରନ୍ତି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇପାରନ୍ତି ଏପରିକି ବିଭିନ୍ନ ଗାଁ ମଧ୍ୟରେ ଯେଉଁ ସମ୍ପର୍କ ହୁଏତ ତାଙ୍କ ଭିତରେ ମନାନ୍ତର ବହେଥାଏ ଏଇ ଖେଳ ଦ୍ୱାରା ପୁଣି ତାଙ୍କର ଭାବ ଆଦାନ ପ୍ରଦାନ ହୋଇଥାଏ ଏବଂ ସେମାନଙ୍କର ସମ୍ପର୍କ ପୁଣି ବାନ୍ଧି ହୋଇଯାଇଥାଏ ତେଣୁ ଖେଳର ଆବଶ୍ୟକତା ଗ୍ରାମାଞ୍ଚଳରେ ନିଶ୍ଚିତ ଭାବରେ ରହିଛି ଏବଂ ବହୁତ ମାତ୍ରାରେ ଏହି ଖେଳ ହେଲେ ବିଭିନ୍ନ ପ୍ରକାର ଲୋକ ଏଥିରେ ଉପକୃତ ହୋଇପାରିବେ ତାଙ୍କର ସମ୍ପର୍କ ଭଲ ରହିପାରିବ ଯାହାଦ୍ୱାରା କି ଗୋଟିଏ ଗାଁରୁ ଅନ୍ୟ ଗାଁର ଲୋକମାନଙ୍କ ସହିତ ବିଭିନ୍ନ ପ୍ରକାର ମେଳରେ ରହି ଅନେକ ପ୍ରକାର ତାଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିପାରିବ